ଗେମ୍ ଖେଳିବା ଦ୍ୱାରା ଆପଣଙ୍କ ମନ କୌଣସି ଜିନିଷରେ କୌଣସି କାମରେ ମନ ଲାଗେନି ଆପଣ ଖାଲି ଗେମ୍ରେ ହିଁ ବୁଡ଼ରୁ ବୁଡ଼ି ରହିବେ ଆଉବେଳେ ଗେମ୍ ଖେଳିବା ଦ୍ୱାରା ଆପଣଙ୍କର ଆଖି ବି ଖରାପ ହୋଇଯାଇପାରେ ହୋଇଯିବାର ସମ୍ଭାବନା ବି ଅଛି ଆଉ ଗେମ୍ ଖେଳିବା ଦ୍ୱାରା ଆପଣଙ୍କର ଭବିଷ୍ୟତ ନଷ୍ଟ ହୋଇଯିବାର ସମ୍ଭାବନା ଅଛି ଆପଣ କୌଣସି କାମରେ ବି ମନ ଲାଗିବନି ଆପଣ ଗେମ୍ ଖେଳିଥିବେ ଆପଣ ଗେମ୍ ଖେଳିବା ଦ୍ୱାରା ପିଲାମାନଙ୍କର ଭବିଷ୍ୟତ ବି ନଷ୍ଟ ହୋଇଯିବାର ସମ୍ଭାବନା ଅଛି ଗେମ୍ ଖେଳିବା ଦ୍ୱାରା ଲୋକମାନେ ଛୋଟ ଛୋଟ ପିଲାମାନଙ୍କୁ ଗେମ୍ ଖେଳିବା ଖେଳିବା ପାଇଁ ଦେବା ଯୋଗୁଁ ପିଲାମାନଙ୍କର ଶିକ୍ଷାଗତ ମାନସିକ

ଲୋପ ପାଇଯିବାର ସମ୍ଭାବନା ରହିଛି